ଆମ ପିଲାଦିନର ବହୁତ ସ୍ମୃତି ଅଛି ସେଗୁଡ଼ିକ ଆମକୁ ବହୁତ ସ୍ୱତନ୍ତ୍ର କରିଥାଏ ତହିଁ ମଧ୍ୟରୁ ପିଲାଦିନର ସ୍ମୃତି ହେଉଛି

ଆମେ ପିଲାଦିନରେ ସମସ୍ତଙ୍କ ସହିତ ଗେଲ ହେଉଥାଉ ସମସ୍ତେ ଆମକୁ ପ୍ରେମ କରନ୍ତି ଓ ସାଙ୍ଗସାଥି ଛୋଟ ସାଙ୍ଗସାଥି ସହିତ ମିଶିକି ବହୁତ ମଜା କରିଥାଉ ମଜା ସହ ଖେଳ ମଧ୍ୟ ଖେଳିଥାଉ ବିଭିନ୍ନ ପ୍ରକାର ଖେଳ ସେଥିମଧ୍ୟରୁ ଆମେ ଛୋଟବେଳେ ଖେଳିଥିଲୁ ବାଟି ଟିଲିବାଡ଼ି ତାପରେ ସ୍କୁଲ୍ ରେ ଖେଳୁଥିଲୁ ବିଙ୍ଗୋ ଫୁଣି ଟପାଟପା ଖେଳ ବିନ୍ଦୁବିନ୍ଦୁ ଖେଳ ପୁଣି ଟିକଟକ୍ ମଧ୍ୟ ଖେଳୁଥିଲୁ ପିଲାଦିନର ସବୁଠାରୁ ଭଲ ଜିନିଷ ହେଉଛି ଆମେ ସମସ୍ତେ ମିଶିକି ସ୍କୁଲ୍ ଯାଉ ଓ ସେଇ ସମୟରେ ସମସ୍ତେ ମିଶିକି ଖାଦ୍ୟ ଖାଇଥାଉ ଏବଂ ପିଲାଦିନରେ

ବହୁତ କିଛି କରିଥାଉ ଓ ପିଲାଦିନର ସ୍ମୃତି ଏବେ ଆମକୁ ମନେ ପଡ଼ିଲେ ଆମକୁ ବହୁତ ଖୁସି ଲାଗୁଛି ଓ ପିଲାଦିନରେ ଆମେ ବହୁତ ଚଗଲାମୀ କରିଥାଉ ସେଇ ସେଇଡ଼ାକୁ ମନେ ପକେଇଲେ ଏବେ ଟିକେ ଆମେ ଚଗାଲିମୀ କରୁ ଚଗଲାମୀ କରୁନୁ ସେଇଟା ହିଁ ଆମର ସ୍ୱତନ୍ତ୍ର ଟିକେ ହେଉଛି ଓଲ୍ଡ ଇଜ୍ ଗୋଲ୍ଡ